ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟାର ନାମ ହେଲା ଉଣେଇଶ ଶହେ ପଚିଶ ଆଠ ହଜାର ଦଶ ସତେଇଶ ହଜାର ଶହେ ଦଶ ଦୁଇ ଲକ୍ଷ ପଚିଶ ହଜାର